ହଁ ଆମ ଘର କୁହନ୍ତୁ ଜାଗା କହିଲେ ଆମର ଏଠି ବହୁତ ମାନେ ପର୍ଯ୍ୟଟନସ୍ଥଳୀ ଅଛି ଆପଣ କେଉଁଠିକୁ ଯିବାକୁ ଚାହୁଁଛନ୍ତି କୁହନ୍ତୁ ନା ନା ଆମ ଜାଗା କହିଲେ ଏଠି ଅଛି ଆମର କାଚରାମାଲ୍ ଅଛି କୋତଳୀ ଅଛି ମାନେ ବଗଡ଼ାଝୋଲ୍ ଅଛି ଆପଣ ଯେଉଁଠିକୁ ଯିବାକୁ ଚାହିଁଲେ ଆମେ ଆପଣଙ୍କୁ ସେ ବିଷୟରେ କହିବୁ କେଉଁଠିକୁ ଯିବାକୁ ଚାହୁଁଚନ୍ତି କ'ଣ ସବୁ ୱାଟର୍ଫଲ୍ ମନ୍ଦିର ଅଛି ଆମର ଏଠି ଫୁଲବାଣୀ ଜଗନ୍ନାଥ ମନ୍ଦିର ଅଛି ବଡ଼ ମନ୍ଦିରଟା ଆପଣ ଯଦି ସେଠାକୁ ଯିବାକୁ ଚାହୁଁଛନ୍ତି ତା'ହେଲେ ଆମକୁ ହ୍ୟାଲୋ ହଁ କୁହନ୍ତୁ ଜାଗାଟା ମାନେ ବହୁତ ସୁନ୍ଦର ହେଇଛି ଠାକୁର ଅଛନ୍ତି ସେ ମନ୍ଦିରରେ ତା ଚାରିପଟ ଦେଖିବାକୁ ଗଲେ ତା ଚାରିପଟ ସବୁ ମନ୍ଦିରଗୁଡ଼ାକ ଅଛି ସବୁ ପ୍ରକାର ସବୁ ଦେବାଦେବୀ ଅଛନ୍ତି ସେଠି ଆପଣ କହିଲେ ଯଦି କ'ଣ କହିଲେ ସେଉଟୁ ଭଲ ଜାଗା କହିଲେ ଆପଣଙ୍କ ୱାଟର୍ ପୁଲ୍ ବି ଯାଇପାରିବେ ଆଉ ସେଉଠୁ ମନ୍ଦିର କହିଲେ ଆମର ନାଇଡ଼ୁ ମନ୍ଦିର ବି ଅଛି ସେଇଠି ଭଲଜାଗା ସେଇଠି ମନ୍ଦିର ଭଲ ମନ୍ଦିରଟେ ଅଛି ସେଠି ସେଠି ନାରାୟଣୀ ମାଆ ଅଛନ୍ତି ତ ଆପଣ ଯଦି ସେଠିକୁ ଚାହିଁବେ ବୁଲିବା ପାଇଁ କହିଲେ ବୁଲିପାରିବେ ସେଠୁ ପଶୁପକ୍ଷୀ ଦେଖିବାକୁ କହିଲେ ଆମର ଏଠି ଗୋଟେ ଅଛି ଅଛି ସେଇଠି ଆପଣ ଦେଖିପାରିବେ ସେଇଠି ପଶୁପକ୍ଷୀ ରଖିଛନ୍ତି କେତେ ପ୍ରକାରର ରଖିଛନ୍ତି ପଶୁପକ୍ଷୀ ଆପଣ ଯାଇକି ସେଠି ବି ଦେଖିପାରିବେ ହଁ ସବୁ ପ୍ରକାର ଅଛି ସେଠି ଆପଣ ଯାଇ ଦେଖି ପାରିବେ ସବୁ ପ୍ରକାର ଜୀବଜନ୍ତୁ ଯେତିକି ସବୁ ଅଛନ୍ତି ନାହିଁ ଆପଣ କେଉଁଠିକୁ ଯାଉଛନ୍ତି ନା ନା ପାଖାପାଖି ଅଛି ସେଇଟା ସେଇଟା ପାଖାପାଖି ହଁ କମ୍ ହଁ ଜାଗାଟା ପୁରା ଭଲ ଅଛି ମାନେ ଦେଖିବାକୁ ବହୁତ ସୁନ୍ଦର ଅଛି ଜାଗାଟା ଆପଣ ଚାହିଁଲେ ବି ଆପଣ ଦେଖି ପାରିବେ ହଁ ସେଠି ଝରଣା ଫରଣା ସବୁ ଅଛି ଆଉ ସେଟା ଦେଖିବାକୁ ମାନେ ଗଲେ ଗଛପତ୍ର ବି ସୁନ୍ଦର ଫୁଲଫଳ ସବୁ ଅଛି ସେଠେ ଫୁଲ ଗଛ ଫଳ ଗଛ ସବୁ ଅଛି ସେଠି ଆଉ ପଶୁପକ୍ଷୀ ବିଭିନ୍ନ ପ୍ରକାର ପଶୁପକ୍ଷୀ ଅଛନ୍ତି ହଁ ମନ୍ଦିର ଗୋଟେ ଅଛି ସେଇଠି ମନ୍ଦିର ଅଛି ସେଠି ପାଖରେ ହିଁ ମନ୍ଦିର ଅଛି ସେ ପାର୍କ ପାଖରେ ହିଁ ମନ୍ଦିର ଅଛି ଆଉ ଆମର ଏଠି ନାରାୟଣୀ ପାର୍କ ବୋଲି ନାରାୟଣୀ ପାର୍କ ଗୋଟେ ଅଛି ସେଠି ଯଦି ଆପଣ ଚାହିଁବେ ଦେଖିପାରିବେ ହଁ ଜାଗା ପୁରା ଭଲ ପୁରା ସୁନ୍ଦରମୟ ଦେଖାଯିବାକୁ ପୁରା ପାହାଡ଼ିଆ ଅଞ୍ଚଳ ସବୁ ଆପଣ କୁହନ୍ତୁ କେଉଁଠିକୁ ବୁଲିବା ପାଇଁ ଯିବେ ସେଇଟା କହିଲେ କ'ଣ କହିଲେ ନାହିଁ ସେଇଟା ପାଖରେ ଏକା ବେଶୀ ଦୂର କାହିଁକି ହେବ ସେଇଟା ବେଶୀ ନାହିଁ ଚାରି ପାଞ୍ଚ କିଲୋମିଟର ଅଧିକ ହେବ ଯଦି ଚାହିଁବେ ସେଠୁ ବୁଲିକି ଆସିପାରିବେ ଜାଗା କହିଲେ ଆମର ଏଠି ସବୁ ଜାଗା ଭଲ କିନ୍ତୁ ଆପଣ ଯେଉଁଠିକୁ ଯିବାକୁ ଚାହିଁବେ ସେ ବିଷୟରେ ଆମେ କହିବୁ ଯଦି ଆପଣ ଯିବେ ୱାଟରପୁଲ୍ ଯିବେ ଯିବେ ଯିବେ ଯିବେ ଯେଉଁଠିକୁ ଯିବେ କହିଲେ ଆମେ ଆପଣଙ୍କୁ ସେ ବିଷୟରେ କହିବୁ କେଉଁଠୁ ଗଲେ କ'ଣ ଭଲ ହେବ ଆମେ ଆପଣଙ୍କୁ କହିପାରିବୁ ଆପଣ କୁହନ୍ତୁ କେଉଁଠିକୁ ଯିବେ ସେଇଟା କୁହନ୍ତୁ ସେଇଟା ସବୁ ୱାଟରପୁଲ୍ ଯାାକ ହଁ ସେଇଠି ସେ ସେ ପାଖରେ ମନ୍ଦିର ବି ଅଛି ଆପଣ ମନ୍ଦିର ଯାଇକରି ସବୁ କରିପାରିବେ ଦର୍ଶନ ବି କରିପାରିବେ ଭଗବାନଙ୍କୁ ହଁ ନାହିଁ ଆପଣ ଏତେ ଦୂରରୁ ଆସିଚନ୍ତି ବୋଲି ତ ଆମେ ଆପଣଙ୍କୁ କହୁଚୁ ଯଦି ଆପଣ ମନ୍ଦିର ଯିବାକୁ ଚାହିଁବେ ସେଇ ୱାଟରପୁଲ୍ ପାଖରେ ବି ମନ୍ଦିର ଅଛି ଆପଣ ସେଠିକୁ ଯାଇପାରିବେ ଦର୍ଶନ କରିବେ ଆପଣ ବୁଲାବୁଲି କରିକି ଆସିବେ ପର୍ଯ୍ୟଟନସ୍ଥଳୀଟା ନା ସେଟା ତ ଆପଣ ଯେଉଁଠିକି ଚାହିଁବେ ସେଇଠିକୁ ଯାଇପାରିବେ ହଁ ଆପଣ ଆସନ୍ତୁ ଆପଣ ବୁଲିକି ଯିବେ ଆଉ ଆଜ୍ଞା ଠିକ୍ ଅଛି